ମୁଁ ଭୌତିକ ପୁସ୍ତକ ଯେମିତିକି କାଗଜ ବହି ବି ପଢ଼େ ଏବଂ ଇଣ୍ଟରନେଟ୍ ଅର୍ କମ୍ପ୍ୟୁଟରରେ ବି ପଢ଼େ କିନ୍ତୁ ବେଶୀ ମୁଁ ଅଧିକା ପଢ଼େ ଇଣ୍ଟରନେଟ୍ରେ କାରଣ ମୋତେ ଇଣ୍ଟରନେଟ୍ରେ ପଢ଼ିବା ଟା ବହୁତ ଭଲ ଲାଗେ କାରଣ ବହିରେ ଲିମିଟେଡ଼ ମାନେ ତ ଲିମିଟେଡ଼୍ ହାଁ ସୋର୍ସ ଥାଏ ଲିମିଟେଡ଼୍ ସୋର୍ସ ଥାଏ ତ ମୋତେ ଏତେ ଭଲ ଲାଗେନି ସେଇ ବହି ଭିତରୁ କାରଣ ବହି ଗୀତ ସମସ୍ତେ ଫଲୋ କରନ୍ତି କିନ୍ତୁ କେହି ବି ଇଣ୍ଟରନେଟ୍ ବିଭିନ୍ନ ପି ଡ଼ି ଏଫ୍ ବଗେରା ପି ପି ଟି କୁ ମତଲବ କରନ୍ତିନି ସେମାନେ ଫଲୋ କରନ୍ତିନି ସେମାନେ ବହିରୁ ହିଁ ଫଲୋ କରି ବିଭିନ୍ନ ଜିନିଷ ଜାଣନ୍ତି ଆମ ଜ୍ଞାନଟା ବହି ଭିତରେ ରହିବା ଉଚିତ ନୁହଁ ସେଥିପାଇଁ ମୁଁ ବହି ପଢ଼େ ତା ସହିତ ଇଣ୍ଟରନେଟ୍ ବି ପଢ଼ିବାକୁ ମୋତେ ବହୁତ ଭଲ ଲାଗେ ମୁଁ ଇଣ୍ଟରନେଟ୍ ପଢ଼େ ସେଥିରୁ ବହୁତ କିଛି ଜିନିଷ କାରଣ ଇଣ୍ଟରନେଟ୍ରେ ଖାଲି ଗୋଟେ ପ୍ରକାର ସୋର୍ସ ନଥାଏ ତୁମକୁ ବିଭିନ୍ନ ପ୍ରକାର ରାଇଟର ମିଳନ୍ତି ବିଭିନ୍ନ ପ୍ରକାର ରାଇଟର ସାଙ୍ଗରେ ବିଭିନ୍ନ ଲୋକମାନଙ୍କର ଥଟ୍ ଥାଏ ସେମାନେ ନିଜର ମାନସିକତାଟାକୁ ଲେଖନ୍ତି ନିଜ ଭିତରେ କ'ଣ ଯେ ବିଭିନ୍ନ ଲୋକଙ୍କର ବିଭିନ୍ନ ବିଭିନ୍ନ ଜ୍ଞାନ ବିଭିନ୍ନ ଥଟ୍ ପ୍ରସେସ ସବୁ ଥାଏ ତ ବିଭିନ୍ନ ପ୍ରକାର ଜ୍ଞାନ ଖୋଜିକି ସେଥିରୁ ଲେଖିବା ଲେଖିବା ଦ୍ୱାରା ଆମର ବି ଜ୍ଞାନଟା ବଢ଼େ ତ ସେଥିପାଇଁ ମୋତେ ଇଣ୍ଟରନେଟ୍ରେ ପଢ଼ିବା ପାଇଁ ଭଲ ଲାଗେ ମୁଁ ଅଡ଼ିଓ ବୁକ୍ ବହୁତ ଭଲ ଭାବରେ ଶୁଣିବାକୁ ବି ଭଲ ଲାଗେ ଅଡ଼ିଓ ବୁକ୍ ବି ଭଲ କିନ୍ତୁ ସବୁଠୁ ବେସ୍ଡ଼ ହେଉଛି ଇଣ୍ଟରନେଟ୍ ଯେଉଁଥିରେ ବିଭିନ୍ନ ପ୍ରକାର ଜ୍ଞାନ ମିଳେ ବିଭିନ୍ନ ଲୋକ ବି ବିଭିନ୍ନ ପ୍ରକାର ଜିନିଷ ଲେଖିଥାନ୍ତି ଦେଶ ବିଦେଶରେ ଜିନିଷ ବି ଜିନିଷ ବି ଜାଣିବାକୁ ମିଳେ ଏବଂ ଦେଶ ବିଦେଶର ଜିନିଷ ବି ଆମକୁ ଆମେ ଏଠି ରହିକି ବି ଦେଖିପାରିବା ଜାଣିପାରିବା ଆମେ ସବୁ କରିପାରିବା ତ ସେଥିପାଇଁ ମୋତେ ଭଲ ଲାଗେ ଇଣ୍ଟରନେଟ୍ରେ ପଢ଼ିବା ପାଇଁ ଆଉ ଅଡ଼ିଓ ବୁକ୍ ବି ମୁଁ ଭଲ ଭାବରେ ପଢ଼େ ସେଥିରେ କିଛି ଇଏ ନାହିଁ